ଓଡ଼ିଶାର କୃଷି କ୍ଷେତ୍ର ଚାଷୀର ନିୟମ ପଢ଼ି କେମିତିକି କରାଯାଏ ଜୁନ୍ ଜାନୁଆରୀ ହେଲେ ପାଣି ହେବ ତା'ପରେ ମୁଠି ଛିଆଁ ବୈଶାଖ ଅକ୍ଷି ତୃତୀୟାରେ ମୁଠି ଛିଅଁନ୍ତି ତା ବାଦ୍ରେ ଜୁନ୍ ପନ୍ଦର ତାରିଖ ହେଲେ ତା ସମୟରେ ଆସିଗଲା ବୋଲି ଚାଷୀ ଜାଣିବ ଆଉ ଯିଏ ପଲ୍ହା ପକାଇବ ପଲ୍ହା ପକାଇବ ଯିଏ ବସେ ତାକୁ ଆଗ ଜ୍ୟୋତି କରି ସବୁ କରି ରଖିଥିବ ଆଉ ଲକ୍ଷ୍ମୀ ସ୍ନାନ୍ ଦିନ ତା'କୁ ଗୁଡ଼େଇିବ ଧାଡ଼ି ଲଗାଇବ ଆଉ ଯିଏ ଯଦି ପଲ୍ହା ପକାଇବା ଇଚ୍ଛା କରେ ତାହେଲେ ଘାରିକୁ ପରିଷ୍କାର ଭାବେ ଜୁତି ତା'କୁ ଖତ କିଛି ଦେଇ ମାଟିକୁ ଗୁଣ୍ଡ କରି ବତ୍ରି କିମ୍ବା ଏଇ ଜିନିଷ ବତ୍ରି ପଲ୍ହାଟା ହଉଚି ରହିବ ଆଉ ଅଛରା ପଲ୍ହାଟା ତାକୁ ସାର ବିହନ କଲେ ହୋଇଯିବ ତେଣୁ କରି ଗଛ ନହେଲେ ଏକୋଇଶି ଦିନରେ ହେବ ନାହିଁ ତାହାକୁ ସାର ଖତ ଯେତେ ଦିଆହେଉଛି ପ୍ରଥମରେ ମଞ୍ଜି ପକାଇବା ବେଳକୁ ଏକ ପାଞ୍ଚ ଏକର୍ରେ ଯୋଉ ପଲ୍ହା ପକେଇବ କେଜି ତା'କୁ ଦେବ ଡିଏପି ପାଞ୍ଚ କେଜି ଦେବ ପଟାସ୍ ଦୁଇ କେଜି ଦେବ ତା'ପରେ ଖତକୁ ପରିଷ୍କାର ଭାବରେ ଯେମିତି ଲାଗିବ ଖତକୁ ଦେଇକି ଥରେ ରଖିବା ଆଉ ଅଛରେଇଲା ବେଳକୁ ପାଣି ସଫା କରି କାଦକୁ ସମଗ୍ର ହାତ ତା'ର ବାଡ଼ିରେ ତା'କୁ ସମ୍ କରିଦେବାକୁ ହେବ ସମ୍ କରି ଦେଇକିରି ସେହି ପଲ୍ହାକୁ ପକାଇବ ପକାଇଲେ ଯେ ଏ କିଛି ପାରା ଏଇ ଜିନିଷ ଗୁଡ଼ାକ ନାଇଁ ଖାଇବା ବୋଲି ଖତ ପୂର୍ଣ୍ଣଟାକୁ ଉପରକୁ ଝିଟିବ ତେଣୁ ଏକୋଇଶି ଦିନରେ